ତିନି ନଅ ଦୁଇହଜାର ପାଞ୍ଚ ଛଅ ନଅ ଦୁଇହଜାର ପାଞ୍ଚ ନଅ ନଅ ଦୁଇହଜାର ପାଞ୍ଚ ଆଠ ଚାରି ଦୁଇହଜାର ପାଞ୍ଚ ଚଉଦ ନଅ ଦୁଇହଜାର ପାଞ୍ଚ